ମୁଁ ଯେହେତୁ ଝିଅଟେ ମୋର ସ୍କୁଟି ଆକ୍ଟିଭା ଅଛି ମୁଁ ସେଇ ଆକ୍ଟିଭା ଚଲେଇବା ପାଇଁ ମୋତେ ଭଲଲାଗେ କିନ୍ତୁ ବାଇକ୍ ତ ଆଜିକାଲି ସମସ୍ତେ ଚଲେଇଲେଣି ହିରୋହୋଣ୍ଡା ଚଲେଇବା ପାଇଁ ମୋର ଟିକିଏ ଇଚ୍ଛା ଆଉ ବାଇକ୍ ଚଲାଇ କରି ଆମେ ସବୁବେଳେ ଯିବାଆସିବା ବାଇକ୍ରେ ସେଇ ଆରାମଦାୟକ ତ ହିରୋହୋଣ୍ଡାଟା ଲାଗୁଛି ବୋଲି ସମସ୍ତେ କହୁଛନ୍ତି ସେଥିପାଇଁ ମୋର ଚଲେଇବାପାଇଁ ଇଚ୍ଛା